ହଁ ମୁଁ ସବୁ ଖୁଚୁରା ଆଉ ପାଇକାରୀ ଦୋକାନ ସହିତ ଅବଗତ ଅଛି କାରଣ ଘର ପାଖରେ ଯେତେ ଛୋଟ ଛୋଟ ଦୋକାନ ଥାଏ ରାସନ ଦୋକାନ ହେଉ କ୍ଷୀର ଦୋକାନ ହେଉ ଆମର ବିଭିନ୍ନ ପରିବା ଦୋକାନ ହେଉ ସେଠି ଆମେ ଯାଇକି ଆମର ତାଙ୍କ ବିଷୟରେ ମୁଁ ଜାଣିଛି ଏବଂ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ତେଜେରାତି ସଉଦା ବା ପନିପରିବା ଦର ବହୁତ ମା ପରିମାଣର ବଢ଼ିଗଲାଣି ଯେଉଁଟାକି ଆମେ ଆମ ଦଶ ଟଙ୍ଗାରେ କିଣିଥିଲୁ ସେ ଏବେ ପଚାଶ ଟଙ୍କାକୁ ଗଲାଣି ପାଞ୍ଚ ଟଙ୍କାରେ ଟମାଟ କିଣିଥିଲୁ ଏବେ ଶହେ ଟଙ୍କାକୁ ଗଲାଣି କଣ ପରିବା ପତ୍ରର ରେଟ ଅନେକ ପରିମାଣରେ ବଢ଼ି ଯାଇଛି ଯାହାକୁ କିଣିବା କିଣିକରି ଖାଇବା ବହୁତ କଷ୍ଟକର ହେଉଛି ସାଧାରଣ ଲୋକଙ୍କ ପାଇଁ ଏବଂ ଅଧିକା ମଧ୍ୟ ତେଜେରାତି ଦୋକାନି ମାନେ ମଧ୍ୟ ହଇରାଣ ହେଉଛନ୍ତି କାରଣ ଯେହେତୁ ଆଜିକାଲି ଅନଲାଇନ୍ ରେ ସୁବିଧା କରାଯାଇଛି ଯୋଉଟାକି ଅନଲାଇନ୍ ମାଧ୍ୟମରେ ଲୋକମାନେ ସବୁ ସଉଦା ହେଉ ଆମର ଖାଇବା ହେଉ ପନିପରିବା ହେଉ କ୍ଷୀର ହେଉ ସବୁ ଅନଲାଇନ୍ ମାଧ୍ୟମରେ ମଗାଇଦଉଛନ୍ତି ଯାହାପାଇଁ ଆମର ଛୋଟ ଛୋଟ ଦୋକାନି ମାନେ ବହୁତ ହଇରାଣ ହେଉଛନ୍ତି ଏବଂ ଇସେନ ଆମର ବିଭିନ୍ନ ପ୍ରକାର ଦୋକାନ ରହିଛି ଅନଲାଇନ୍ ବହୁତ୍ ଭଲ ମଧ୍ୟ ଅଛି ଯେମିତି ଆମେ ଘରେ ବସିକି ଆମର କୁଆଡ଼େ ଯାଇପାରିଲୁନି ଆଉ ଆମର ସମୟ ନାହିଁ ଘରେ ବସି କିଛି କାମ କରିବା ସହିତ ଆମର ସଉଦା ପତ୍ର ମଧ୍ୟ ଆସିକି ଘରେ ପହଞ୍ଚିପାରୁଛି ଏବଂ ସବୁ ପନିପରିବା ମଧ୍ୟ ଆସିକି ପହଞ୍ଚିପାରୁଛି ତେଣୁ ସେଇଟା ଅନଲାଇନ୍ ଟା ବହୁତ ଭଲ ହେଇଥାଏ